କୃଷିର ଋଣ ଆଗ ଛାଡ଼ ଛାଡ଼ କରିବା ଅଧିକ ଆବଶ୍ୟକ ହୋଇଥାଏ ଏହିପରି ଅନ୍ୟ ସବୁ ସେ ଯାହାକି ସବୁ କୃଷକକୁ ଯେତିକି ଜମିରେ ଚାଷ କରାଯାଉଚି କୃଷକକୁ ଚାଷ କରାଯ ପାଇଁ ଦିଆଯାଉଚି ତା ଯେତିକି ଅଛି ସେତିକି ତାକୁ ଅଣ୍ଟୁ ନାହିଁ ଚାଷ କରିବା ପାଇଁ ସେିଏ ଯେତିକି ଉତ୍ପାଦନ କରୁଚି ସେ ଅନୁସାରେ ତାର ଫଳ ମିଳୁନାହିଁ କଷ୍ଟର ପରିଶ୍ରମର ଫଳ ତାକୁ ମିଳୁନାହିଁ ଆଉ କୃଷକର ବଡ଼ ଚିନ୍ତା ହଉଚି କୃଷି ଲୋନ୍ କୃଷି ଲୋନ୍ ଗୋଟେ କୃଷକ କରିଦଉଚି କିନ୍ତୁ ତାର ଶୁଝିବାକୁ କ୍ଷମତା ପାଉନାହିଁ ସେଇ କ୍ଷମତାକୁ ବଢ଼ାଇବା ପାଇଁ ସରକାର ଗୋଟେ ଯେମିତି ହଉ କିଛି କରିବା ଆବଶ୍ୟକ ଯାହାକି କୃଷକର ଗୋଟେ ଯାହାକି ବଡ଼ ଗୋଟେ କାମ କରାଯାଇପାରିବ ଆଉ ଯୋଉ ସବୁ ଔଷଧ ଔଷଧ ଦରକାର ହଉଚି ସିଏ କୃଷକ ଯେତିକି ଜାଣିବା କଥା ସେତିକି ସେ ଔଷଧ ବିଷୟରେ ଜାଣିପାରୁନାହିଁ ଯାହାକି ସେଏ ତା ଫସଲରେ ପକେଇକି ଅଧିକରୁ ଅଧିକ ଉତ୍ପାଦନ କରାଯ କରିପାରୁନାହିଁ ସେ ଯଦି କରିପାରୁନାହିଁ କୃଷକ ଯେତିକି ପରିମାଣରେ ଚାଷ କରିବା କଥା ଆଉ ତାହେଲେ କୃଷକ ଆଉ କଣ କରିବ ସେଇ କୃଷକ ଆତ୍ମହତ୍ୟା କରିବ ଆଉ ଆଉ କୃଷି ଲୋନକୁ ଆଣେ ଉତ୍ପାଦନ କମ୍ ସେ ଆଉ ଆତ୍ମହତ୍ୟା କରିବାଆ ଛଡ଼ା ଆଉ ତାର କିଛି ବାଟା ଦେଖାନ ନ ଯାଉ ନାହିଁ